ହ୍ୟାଲୋ ଆପଣ ଓଲା ଡ୍ରାଇଭର କହୁଛନ୍ତି ତ ହଁ ହଁ ମୁଁ ଭା ମୁଁ ଭୁବନରୁ ଢେଙ୍କାନାଳ ଯିବା ପାଇଁ ଚାହୁଁଛି ମୁଁ ଆପଣଙ୍କୁ ନଗଦ ଟଙ୍କା ଦେବି ଆପଣଙ୍କ ପାଖରେ ଖୁଚୁରା ଅଛି ତ ହଁ ହଁ ଆପଣ କେତବେଳେ ଆସି ପହଞ୍ଚିବେ ହଁ ସେଇଟା କାଲି କାଲି ଯିବାର ଅଛି ଆପଣ ଆସନ୍ତୁ କାଲି ସକାଳ ସାତଟା ବେଳେ ଆସିକି ପହଞ୍ଚିବେ ଆଜ୍ଞା ଆଜ୍ଞା ହେଉ ହେଉ ଆଜ୍ଞା ରହୁଛି